ଯୋଗ ଦ୍ୱାରା ତ ମଧୁମେହ ମାନସିକ ରୋଗ ଏବଂ ପାରାଲିସିସ୍ ଯନ୍ତ୍ରଣା ଭଳି ଭୟଭୀତ କରୁଥିବା ରୋଗ ମଧ୍ୟରୁ ମୁକ୍ତି କରାଯାଇ ପାରୁଛି ତେଣୁ କରି ବୟସର ଦକ୍ଷତା ଏବଂ କଷ୍ଟକର ଲୋକଙ୍କ ପାଇଁ ଏହା ତ ବହୁତ ଭଲ କଥା ବହୁତ ଲାଭଦାୟକ ହୋଇପାରେ କାରଣ ବୟସର ଦକ୍ଷତା ଆଉ ଥରେ କୌଣସି ପ୍ରକାର କାର୍ଯ୍ୟକାରୀ ନୁହେଁ କାରଣ ମୁଁ ମଧ୍ୟ ନିଜ ଆଖିରେ ଦେଖିଛି ବହୁତ ବୟସ୍କ ବୟସ୍କ ଲୋକ ସେମାନେ ବହୁତ ଭଲ ଯୋଗ ପ୍ରଶିକ୍ଷଣ କରି ପାରନ୍ତି ତେଣୁ କରି ବୟସର ଦକ୍ଷତା ଏବଂ ପୃଷ୍ଟ ପରି ଲୋକଙ୍କୁ ଯୋଗ ମଧ୍ୟ ନିତ୍ୟାନ୍ତ ଉପକୃତ ଏବଂ ଯୋଗ କରିବା ଦ୍ୱାରା ମନୁଷ୍ୟର ବୟସର ଧୀର ପରିବର୍ତ୍ତନ ହୋଇଥାଏ ଏବଂ ମନୁଷ୍ୟ ସଦା ବେଳେ ଯୁବକ ମଧ୍ୟ ଦେଖା ଯାଇଥାଏ